ଇଏ କୃଷକ ମାନେ ଗାଈ ଗୋରୁ ଗାଈ ବଳଦ ଛେଳି ମେଣ୍ଢା ସବୁ ପାଳନ କରନ୍ତି ଆଉ ଗୃହପାଳିତ ପଶୁ ସେମାନେ ତାଙ୍କ ଦ୍ୱାରା ବହୁତ ବି ଉପକାର ପାଆନ୍ତି ବଳଦ ଜମି ଚାଷ କରେ ଧାନ ବୁହେ ବିଲ ଚାଷ କରେ ସବୁ କରେ ଗାଈ ଠୁ ଗାଈ ଛୁଆ ଜନ୍ମ କରେ କ୍ଷୀର କ୍ଷୀର କରନ୍ତି ଦହି କରନ୍ତି ଛେନା କରନ୍ତି ସବୁ କରନ୍ତି ତା'ପରେ ଆମେ ଜଙ୍ଗଲୀ ପଶୁ ଆଣିକି ଘରେ ରଖିପାରିବାନି ସେମାନେ ବିପଦ ସେରା ଆଇନ ଅନୁସାରେ ବିପଦ ତେଣୁ କରି ଆମେ ଏଗୁଡ଼ିକୁ ରଖୁ ତାଙ୍କର ବହୁତ ଲାଭ ପାଏ ଲାଭ ହୁଏ କ୍ଷୀର ବିକୁ ଗୋବର ବିକୁ ସବୁ ବି ଏଥିରେ ବିକାବିକି କରୁ ଛେଳି ମେଣ୍ଢା ବି ଦରକାର ପଡ଼ିଲେ କିଛି ବିକିକି ଖର୍ଚ୍ଚ ବାର୍ଚ୍ଚ ସବୁ କିଛି କରନ୍ତି ଆଉ ଯଦି ତାଙ୍କର ଦେହ ପା ଖରାପ ହେଲା ଆମେ ପଶୁ ଡାକ୍ତର ସହିତ ପରାମର୍ଶ କରୁ ପଶୁ ଡାକ୍ତର ଆସିବେ ଆସିକି ଚିକିତ୍ସା କରିକି ସେ ବି ଯାଆନ୍ତି ମାଗଣାରେ ଚିକିତ୍ସା କରିକି ଯାଆନ୍ତି ଆଉ ଯଦି ଆଉ କିଛି କ'ଣ ଆମର ଅସୁବିଧା ହେଲା ତା'ହେଲେ ଆମେ ଖବର କାଗଜରେ ଯଦି ପଢ଼ିଥିବୁ ତା ବିଷୟରେ କ'ଣ ମେଡ଼ିସିନ ଫେଡ଼ିସିନ ଲେଖା ହୋଇଥିବ କ'ଣ ତାକୁ ଇଏ କରୁ ୟୁଟ୍ୟୁବ ଚ୍ୟାନେଲରେ ୟୁଟ୍ୟୁବରେ ବି ଆମେ ପଢ଼ିକି ତାକୁ